ଯେହେତୁ ଆମେ ଭାରତ ର ଅଧିବାସୀ ଭାରତ ଏକ ମାନେ ଭାରତ ଏକ ସାଂସ୍କୃତିକ ଦେଶ ଏବଂ ଓଡ଼ିଶା ତାଠାରୁ ବି ଆହୁରି ଅଧିକା ସଂସ୍କୃତି ରେ ଭରି ରହିଛି ଯେଉଁଠି ଲୋକମାନେ ସଂସ୍କୃତି କୁ ସବୁକିଛି ମାନନ୍ତି ଏବଂ ସଂସ୍କୃତି ଉପରେ ପୁରା ନିର୍ଭର କରନ୍ତି ବାର ମାସରେ ତେର ପର୍ବ ଯାହା କି ଆମେ ଏ ଓଡ଼ିଆ ସଂସ୍କୃତି ରେ ପାଳନ କରାଯାଏ ଏବଂ ଅଧିକାଂଶ ଘରର ଘରେ ତ ମାନେ ବହୁତ ପ୍ରକାରର ନିୟମ ପାଳନ କରାଯାଏ ଆଉ ସବୁଠୁ ବ ବଡ଼ ଜିନିଷ ଦଶହରା ଏବଂ ହୋଲି ଯାହା ବି ଆମ ଏଠି ସବୁଠୁ ଧୁମ୍ ଧାମ ରେ କା କାଳୀ ପୂଜା ଏବଂ ଦୁର୍ଗା ପୂଜା ସବୁଠାରୁ ଅଧିକା ଫେମସ୍ ପୂଜା କରାଯାଏ ଏଠି ତ ଏଠି ସମସ୍ତେ ସବୁ ପ୍ରକାରର ଯାହା ବି ଦେବା ଦେବୀଙ୍କର ଯାହାବି ଆ ରହିଛି ମାନେ ଯେଉଁ ପୂଜା ଯାହା ଉତ୍ସବ ଯୋଉ ଦିନ ବି ରହିଛି ତ ଏଠି ସମସ୍ତେ ତାକୁ ବହୁତୁ ଭଲସେ ପାଳନ କରନ୍ତି ଏବଂ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ଯଥା ସ ସ ସ ମାନେ ସହମତି ସହିତ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ବଡ଼ ଭାଇ ଛୋଟ ଭାଇ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ଏବଂ ଏତେ ସମ୍ମାନ ଦେଇକି ବି ମାନେ ଲୋକମାନେ ତାଙ୍କର ଯାହା ବି କର୍ତ୍ତବ୍ୟ ରହିଛି ଯେ ସେ କେମିତି ପୂଜା ଠିକ୍ ଠାକ୍ କରାଯିବ ସେଥିପ୍ରତି ବି ସମସ୍ତେ ଧ୍ୟାନ ଦିଅନ୍ତି ସମସ୍ତେ ଏକଜୁଟ୍ ହେଇକି ଗାଁ ଗହଳିଠାରୁ ଆରମ୍ଭ କରି ସହର ରେ ସମସ୍ତେ ଏକାଠି ହେଇକି ପୂଜା କରନ୍ତି ଯେମିତି ଯେମିତି ପୂଜା ରେ କୌଣସି ପ୍ରକାର ଅସୁବିଧା ନ ହୁଏ ତ ଓଡ଼ିଆ ଜାତି ର ଏଇଟା ସବୁଠୁ ବହୁତ ଭଲ